ଆମ ଓଡ଼ିଶାର କଟକର ବାରବାଟୀ ଷ୍ଟାଡ଼ିୟମ୍ରେ ଖେଳ ହୁଏ ସେଠି ବହୁତ ବହୁତ ବାହାର ବାହାର ଜାଗାରୁ ବହୁତ କ୍ରିକେଟର୍ ମାନେ ଆସନ୍ତି ସେ ଓଡ଼ିଶାରୁ ବାହାରୁ ସବୁ ଆସି କ୍ରିକେଟ୍ ମ୍ୟାଚ୍ ହୁଏ ବହୁତ ଲୋକ ଦେଖିବାକୁ ଯାଆନ୍ତି ବହୁତ ଭଲ ବି ମଧ୍ୟ ସେଠି ସୁବିଧା ସୁବିଧା ବି ରହିଛି କ୍ରିକେଟର୍ମାନଙ୍କ ପାଇଁ ଖାଇବା ରହିବା ପାଇଁ ବ୍ୟବସ୍ଥା ମଧ୍ୟ ରହିଛି ଆଉ ବହୁତ ଭଲ ବି ଖେଳ ପ୍ରଦର୍ଶନ ସେମାନେ କରନ୍ତି ତ ବହୁତ ଥର ଆମର କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ଖେଳ ହେଇଛି ଓଡ଼ିଶାରୁ ଓଡ଼ିଶା ବାହାରୁ ବି ଖେଳାଳିମାନେ ଆସନ୍ତି ଆଉ ବହୁତ ଖେଳ ଭଲ ଖେଳ ମଧ୍ୟ ପ୍ରଦର୍ଶନ କରିଛନ୍ତି ଆଉ ଆମର ଭୁବନେଶ୍ୱର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ରେ ବହୁତ ବହୁତ ଥର ହକି ମଧ୍ୟ ଖେଳ ମଧ୍ୟ ହେଇଚି ଆଉ ଆମ ଓଡ଼ିଶାରୁ ମଧ୍ୟ ହକିରେ ହକି ମ୍ୟାଚ୍ରେ ବହୁତ ଜଣ ବି ନାଁ ନାଁ କରିଛନ୍ତି କି ନାଁ କରି ଖ୍ୟାତି ଅର୍ଜନ କରିଛନ୍ତି ଆଉ ବ୍ରହ୍ମପୁର ଷ୍ଟାଡ଼ିୟମ୍ରେ ବି ବହୁତ ଭଲ ଭଲ କାର୍ଯ୍ୟକ୍ରମ ହୁଏ ତ ଆଉ ଆମର ଆମର ସ୍ଥାନୀୟରେ ଆଖାଡ଼ା ପଡ଼ିଆରେ ମଧ୍ୟ ବହୁତ ଗୁଡ଼ିଏ କ୍ରିକେଟ୍ ଖେଳ କବାଡ଼ି ଖେଳ ବହୁତ ପ୍ରକାରର ଖେଳ ହୋଇଥାଏ